ଆଜ୍ଞା ଦେବ ଆଉ ଏହି ଗୋଟେ ଆପଣ ଗୋଟେ ପିଲା ଦେଖନ୍ତୁ ଏହି ଦୋକାନରେ ଜିନିଷ ଯେମିତି ଦେବା ପାଇଁ ଆଜ୍ଞା ଟଙ୍କାଟା କେତେ ଆଜ୍ଞା ଆଜ୍ଞା ଆଜ୍ଞା ଖବର କାଗଜରେ ଆଡ୍ ଦେଲେ କେତେ କ'ଣ କେମିତି ଖର୍ଚ୍ଚ ହେଉଛି କି କେତେ ଟଙ୍କା କେଉଁଟା ଜାଣିଥିବା ଟିକେ ଦରକାର ଆଜ୍ଞା ଆଜ୍ଞା ଆଜ୍ଞା ସେମତି ନହେଲେ ଗୋଟେ କାମ କରନ୍ତୁ ସେମିତି ଦେଇ ଦିଅନ୍ତୁ ଆଡ୍ ମୁଁ ଆପଣଙ୍କୁ କେମିତି କ'ଣ ଦେବାକୁ ପଡ଼ିବ

ଏହି ଯେଉଁ କାମ କଲେ ସତରେ କ'ଣ ପିଲାମାନେ ଆସିବେ କି ଆଜ୍ଞା ସେମାନେ ଯଦି ଆସିକି କ'ଣ ଯୁକ୍ତି ଫୁକ୍ତି କରନ୍ତି କି କ'ଣ ଏଗୁଡ଼ା କିଛି ଆଜ୍ଞା ଆପଣଙ୍କୁ ଯେଉଁ ଲେଖାଟା ଦେବାର ଥିଲା ମାନେ ତା ଧିଏରେ କ'ଣ ଲେଖିବୁ ଆମେ ଲେଖିବୁ କି ଆମର ଏହି ଯେଉଁ କାମ ପାଇଁ ନିଯୁକ୍ତି ଦରକାର ତା'ପରେ ଆଉ କିଛି ଆମକୁ ଯେଉଁ ଦୋକାନର ନାଁ ଠିକଣା ଫୋନ୍ ନମ୍ବର୍ ଏଗୁଡ଼ା ସବୁ ଲେଖିକି ଦେବୁ ଆଜ୍ଞା ଆଜ୍ଞା ଆଜ୍ଞା

ହଉ ଆଜ୍ଞା ଆଉ ଏତିକି କହି ଆପଣଙ୍କୁ ନିଅନ୍ତୁ ଆପଣଙ୍କ ପଇସା ଏତିକି ଆଜ୍ଞା ଆମେ ଲେଖିକି ଆପଣଙ୍କୁ କାଲିକି ଦେଇଦେବି ଆଉ